ନବଜାତ ଶିଶୁ ଯେତେବେଲେ ଜନ୍ମ ହେଇସିଁ ତାହାକେ ସୁରକ୍ଷାରେ ରଖ୍ବାର୍ ଲାଗି ଆମେ ତା'ର ଇଏ କପଡ଼ା ସବୁବେଲେ ସଫାସୁତର୍ କରି ସୁକାଇସୁଁ ସରବ୍ରେ ସୁକାଇଁସୁଁ ତ ସରବ୍ରେ କାଚି ସାଇଲା ପରେ ତା'ପରେ ଗରମ୍ ପାଣି ଦେସୁଁ ଗରମ୍ ପାଣି ଦେଇସାଇଲା ପରେ ଫିର୍ ଡ଼େଟଲ୍ ଦେସୁଁ ଡ଼େଟଲ୍ ଆନି ଦେଇସାଇଲା ପରେ ଆନିକିରି ଖରା ନ ସବ୍ ସୁକାସୁଁ ଛୁଆକେ ଯେତେବେଲେ ଆମେ ବି ଧର୍ସୁଁ ଛୁଆର୍ ଦିହେ କୌଣସି ଦାଗ୍ ନାଇଁ ଲାଗେ କିଛି ନାଇଁ ହେବା ବୋଲି ଆମେ ସାନିଟାଇଜର୍ ହାତରେ ମାରିହେସୁଁ ସାନିଟାଇଜର୍ ମାରି ହେବାର୍ ଦ୍ଵାରା ହାତରେ ଯେନ୍ ଯେନ୍ଟା ବି ଧରିଥିଲେ ତାର୍ କିଛି ନାଇଁ ହୁଏ କି କୀଟାଣୁ ମାନେ ନାଇଁ ଆସନ୍ ଆର୍ ଛୁଆର୍ ଇଏ ଚର୍ମ ପୁରା କଇଁଲି ଥିସି ଚର୍ମରେ କୌଣସି ପ୍ରକାର କିଛି ନାଇଁ ଲାଗିପାରେ ଛୁଆ ସୁସ୍ଥ ରହେସିଁ ଛୁଆକେ ଯେତେବେଲେ ନବଜାତ ଛୁଆକେ ଯେତେବେଲେ ଆମେ ଖଟରେ ସୁଆସୁଁ ଆମେ ମଶାରୀ ଦେସୁଁ ମଶାରୀ ଦେବା ଦ୍ଵାରା ତାର୍ କୌଣସି ମଶା ଭିତର୍ କେ ଯାଇ ନାଇଁପାରେ ତାହାକେ କୌଣସି ପ୍ରକାର୍ ଆଘାତ୍ ଦେଇନାଇଁ ପାରେ କି ଚାବି ନାଇଁପାରେ ଛୁଆ ସୁସ୍ଥ ହେଇକରି ସୁଇସି ସୁସ୍ଥ ହେଇକରି ସୁଇବାର୍ ଦ୍ଵାରା ତାର୍ ଯେତେ ଖାଦ୍ୟ ଖାଏସି ସେଇଟା ବି ତାର୍ ହଜମ୍ ହେଇପାର୍ସି ହଜମ୍ ହେବାର୍ ଦ୍ଵାରା ଛୁଆର୍ ଦେହେ ଛୁଆର୍ ଦେହେ କୌଣସି କେତେବେଲେ ବି ନ ସନି ମାଆ ବି ଭଲ୍ ହେଇକରି ରହେସି ମାଆ ଛୁଆ ଛୁଆକେ ସବୁବେଲେ ମାଆର ତାର୍ ଛାତିରେ ଲଗେଇ କରି ରଖ୍ଲେ ଛୁଆ ସବୁବେଲେ ଷ୍ଟ୍ରଙ୍ଗ୍ ରହେସି ସୁସ୍ଥ ରହେସି ଛୁଆର ଖାଦ୍ୟ ବି ହଜମ୍ ହେସି ଛୁଆ ଯେତେବେଲେ ପୁରା ଗୁରସ୍ ପିସି ସେତ୍କି ବେଲେ ଛୁଆକେ ଟିକେ ଖନେ ଧରି କରି ଏନ୍ତା ପଛଆଡ଼ୁ ଟିକେ ଚୁପ୍କି ନେଲେ ଛୁଆର ଯେତେ ଖାଦ୍ୟ ଖାଇଥିବା ବି ସେଇଟା ହଜମ୍ ହେସି ଆଉ ଛୁଆ ଭଲ୍ ରହେସିଁ